ଓଡ଼ିଶାର ରାଜନୈତିକି ବ୍ୟବସ୍ଥାଗୁଡ଼ିକ ହେଉଛି ଗଣତନ୍ତ୍ର ଗଣତନ୍ତ୍ର ହେଉଛି ଆମର ରାଜ୍ୟ ଆମ ଓଡ଼ିଶାରେ ହେଉ କି ଆମ ବିଭିନ୍ନ ଗଣତନ୍ତ୍ର ଗଣ ମାନେ ଲୋକମାନଙ୍କର ନିଜର ଇଚ୍ଛା ଲୋକମାନେ ଯେଉଁ ନିଜ ଇଚ୍ଛାରେ କିପରି ଚଳିବେ ନିଜର ସ୍ୱାଧୀନତା କିପରି ପାଇବେ ଏସବୁ ହେଉଛି ଗଣ ଗଣତନ୍ତ୍ର ଲୋକମାନଙ୍କୁ ନେଇକି ଗଣତନ୍ତ୍ର ଗଠିତ ହେଇଥାଏ ତା'ପରେ ନ୍ୟାୟପାଳିକା ନ୍ୟାୟପାଳିକା ହେଉଛି ଆମର ବିଭିନ୍ନ କୋର୍ଟ କଚେରୀମାନଙ୍କରେ ନ୍ୟାୟ ଦିଆ ହେଉଛି ସେଥେରେ ଯେଉଁ ରହୁଛନ୍ତି ନ୍ୟାୟ ଦେବା ପାଇଁକା ଯିଏ ରହୁଛନ୍ତି ତାଙ୍କୁ ନ୍ୟାୟପାଳିକା ବୋଲି କୁହାଯାଏ ପଞ୍ଚାୟତ ନିର୍ବାଚନ ପଞ୍ଚାୟତ ନିର୍ବାଚନ କ'ଣ ନା ପଞ୍ଚାୟତରେ ବିଭିନ୍ନ ରାଜନୀତି ଯେଉଁ ଆମର ପଞ୍ଚାୟତ ନିର୍ବାଚନ ହେଉଛି ନିର୍ବାଚନରେ ଲୋକମାନେ ବିଭିନ୍ନ କିଏ ବାଡ଼ିଆ ପିଟା କିଏ ଭଲ ମନ୍ଦ ହେଉଛନ୍ତି ସାକୁ ମଧ୍ୟ ପଞ୍ଚାୟତରେ ବସିକି ସମାଧାନ କରାଯାଉଛି ତା'ପରେ ପଞ୍ଚାୟତରେ ନିର୍ବାଚନ ହେଲାବେଳେ ବହୁତ ଲୋକ ମାନଙ୍କୁ ଭୋଟ ପାଇଁକା ପଇସା ପତ୍ର ମଧ୍ୟ ମଗାଯାଉଛି ପ୍ରତିନିଧିତ୍ୱ ପ୍ରତିନିଧିତ୍ୱ ପ୍ରତିନିଧିତ୍ୱ ହେଉଛି ଲୋକମାନଙ୍କୁ ଯେଉଁ ଯିଏ ଯାହାକୁ ଭୋଟ ଦେବ ସେ ପ୍ରତିନିଧିକୁ କ'ଣ ସାଧାରଣ ଜନତାମାନେ ହିଁ ବାଛନ୍ତି ତାହାକୁ ପ୍ରତିନିଧିତ୍ୱ କୁହନ୍ତି କାହାର କ'ଣ ପ୍ରତିନିଧିତ୍ୱ କୁହାଯାଇଥାଏ ପାଣ୍ଠି ଯେଉଁ ପାଣ୍ଠିରେ ଲୋକମାନଙ୍କ ଠାରୁ ପଇସା ଆଦାୟ କରାଯାଏ ପଇସା ସଞ୍ଚିତ କରାଯାଏ ପାଣ୍ଠି ତିଆରି ହୁଏ ତାକୁ ରାଜନୀତିର ପାଣ୍ଠି ବୋଲି କୁହାଯାଏ